ଅଲଟ୍ରାସାଉଣ୍ଡ କରିଛ ହୁଁ ହୁଁ ହସ୍ପିଟାଲ୍ ଯାଇଥିଲ ଡକ୍ଟର ଦେଖେଇଛ ଠିକ୍ ଅଛି ହସ୍ପିଟାଲ୍ ଆସିବ ଡକ୍ଟର ଦେଖେିଇେ ହେବ ନଅଟାରେ ନଅ ବଜେ ହସ୍ପିଟାଲ୍ ଖୋଲା ହେବ ବୋଲେ ଆସିବ ଦଶ ବଜେ ଆଡ଼େ ଏଗାର ବଜେ ଆଡ଼େ କରା ହେବ ନଅ ଶହ ଟଙ୍କା ଖଣ୍ଡେ ଲାଗିବ ହଁ ଅଲ୍ଟ୍ରାସାଉଣ୍ଡ କାଢ଼ିଲା ପରେ ଡକ୍ଟର ଦେଖା ହେବ ତା ପରେ ଛାଡ଼ି ଦେବି ଟାବ୍ଲେଟ୍ ଖାଇବାର କି ପଡ଼ିବ ଅଛି ଇଞ୍ଜେକ୍ସନ୍ ନେବ ବୋଲେ ଇଞ୍ଜେକ୍ସନ୍ ଦେବାର କେ ପଡ଼ିବ ହଁ ପାଞ୍ଚ ଦଶ ବଜେ ଆସିବ ଆଉ ଯେତେବେଳେ ତ ଆସିଲେ ସେ ଖୋଲା ହେବ ହଁ ନମ୍ୱରଟା ବାକି ପଡ଼ିବ ତୁମେ ଟିକେ ଜଲ୍ଦି ଆସିବ ଆଉ ନମ୍ୱର କରିବ

ଟିକେ ଜଲ୍ଦି ଆସିବ ଆଜ୍ଞା ନମ୍ୱର କରିକି ଲାଇନ୍ ନ କରିକି ପଡ଼ିବ ଜଲ୍ଦି ଆସିଲେ ଜଲ୍ଦି ନମ୍ୱର ପଡ଼ିବ ଲୋକ ଆସି ଦେଖି ହେବ